ଭାରତର ପରିବହନ ବ୍ୟବସ୍ଥା କିଛିଟା ଭଲରେ ଅଛି କିଛିଟା ଖରାପ ରହିଛି ସାଧାରଣତଃ ଲୋକମାନେ ବାହାରକୁ ଯିବାଆସିବା କରିବା ସମୟରେ ବସ୍ ରେଳଗାଡ଼ି ସାହାଯ୍ୟରେ ଏବଂ ନିଜ ମୋଟର ବାଇକ୍ ସାହାଯ୍ୟରେ ଯିବା ଆସିବା କରନ୍ତି ଯିବା ଆସିବା ସମୟରେ ଅସୁବିଧା ସମ୍ମୁଖୀନ ହୁଅନ୍ତି ଯଦ୍ଵାରା କାଦୁଅ ରାସ୍ତା ଘାଟି ରାସ୍ତା ହୋଇଥିବାରୁ ସଡ଼କ ଦୁର୍ଘଟଣା ଘଟିଥାଏ ଏହାକୁ ଉନ୍ନତି ଆଣିବା ପାଇଁ ଭଲ ପକ୍କା ରାସ୍ତା ତିଆରି ହେବା ଦରକାର